ହଁ ହ୍ୟାଲୋ ହଁ ହଁ କୋଲକାତା ବଜାର ଲାଗିଛି କୁହନ୍ତୁ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ହଁ ମିଳିଯିବ ଆମର ଏବେ ଗୋଟେ ଅଫର୍ ଚାଲିଛି ଆପଣ ଯଦି ଦୁଇ ହଜାରରୁ କିଛି ଯଦି ଏକ୍ସଟ୍ରା କିଣନ୍ତି ଦୁଇ ହଜାରରୁ ଆପଣଙ୍କର ବଜେଟ୍ ଯଦି ଅଧିକ ଥିବ ମାନେ ଆପଣଙ୍କୁ ଫିପ୍ଟି ପର୍ସେଣ୍ଟ ଡିସ୍କାଉଣ୍ଟ ବି ମିଳୁଛି ତ ଆପଣ ଅଫ୍ଲାଇନ୍ ଜରିଆରେ ମଗାଇବେ ନା ଅନ୍ଲାଇନ୍ ଜରିଆରେ ମଗାଇବାକୁ ଚାହୁଁଛନ୍ତି ଆଚ୍ଛା ଆଚ୍ଛା ହଁ ହଁ ଠିକ୍ ଅଛି କିଛି ପ୍ରୋବ୍ଲେମ୍ ନାହିଁ ଆପଣଙ୍କୁ ମୁଁ ହ୍ୱାଟ୍ସଆପ୍ରେ କିଛି ଛାଡ଼ିଦେବି ତ ଆପଣ କେଉଁ ଟାଇପ୍ର ପ୍ୟାଣ୍ଟ ସାର୍ଟ୍ ଦରକାର କହୁଛନ୍ତି ଜିନ୍ସ୍ ଦରକାର ନା ହଁ ହଁ ହଁ ଆଚ୍ଛା ଆପଣଙ୍କର ବଜେଟ୍ କେତେ ଆଚ୍ଛା ଆପଣଙ୍କୁ ଚାରି ହଜାର ଭିତରେ ଗୋଟେ ଜିନ୍ସ୍ ପ୍ୟାଣ୍ଟ ସହିତ ସାର୍ଟ୍ ମଧ୍ୟ ଆସିବ ଆପଣ ଏଇ ଚାହୁଁଛନ୍ତି ତ ଠିକ୍ ଅଛି ଆପଣଙ୍କୁ ଜିନ୍ସଟା ପଡ଼ିବ ଆପଣଙ୍କର ଅଣ୍ଟାର ସାଇଜ୍ଟା କେତେ ଆଚ୍ଛା ଅଠେଇଶ ଠିକ୍ ଅଛି ଆପଣଙ୍କୁ ଅଠେଇଶ ସାଇଜ୍ ଭିତରେ ମୁଁ କିଛି ଦୁଇ ହଜାରରୁ ପଚିଶହ ଭିତରେ କିଛି ପ୍ୟାଣ୍ଟ ଜିନ୍ସ୍ ପ୍ୟାଣ୍ଟ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଛାଡ଼ିଦେବି ଆଉ ସାର୍ଟ୍ ମଧ୍ୟ ଅଛି ସେଇ ଅନୁସାରେ ଆପଣଙ୍କୁ ମୁଁ କିଛି ମାନେ ଆପଣ ଦେଖିଦେବେ କିଛି ଆପଣଙ୍କୁ ମାନେ ଛାଡ଼ିଦେବି ହ୍ୱାଟ୍ସଆପ୍ରେ ଆଉ ଆପଣ ସେଥି ଭିତରୁ ଚୁଜ୍ କରିନେବେ ଯେଉଁଟା କହିବେ ମୁଁ ସେଇଟା ରଖିଦେଇଥିବି ଆପଣ ଆସିକି ନେଇଯିବେ ଆପଣ ଏଇ ଲୋକାଲ୍ ଭଦ୍ରକରୁ କହୁଥିଲେ ତ ଆଚ୍ଛା ଆଚ୍ଛା ହଉ ହଉ ଠିକ୍ ଅଛି ମୁଁ ଆପଣଙ୍କୁ ହ୍ୱାଟ୍ସଆପ୍ରେ କିଛି ଫଟୋ ଛାଡ଼ିଦେବି ଆପଣଙ୍କୁ ସାର୍ଟ୍ଟା ପଡ଼ିବ ବାରଶହରୁ ପନ୍ଦରଶହ ଭିତରେ ଗୋଟେ ଗୋଟେ ସାର୍ଟ୍ ପଡ଼ିବ କିଛି ମୁଁ ସାର୍ଟ୍ ନର୍ମାଲ୍ ଦରକାର ନା କିଛି ପ୍ରିଣ୍ଟେଡ଼୍ ଚେକ୍ ଚେକ୍ ପ୍ରିଣ୍ଟେଡ଼୍ର ଦରକାର ହଁ ହଁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ମୁଁ ପ୍ଲେନ୍ର ଆପଣଙ୍କୁ କିଛି ସେଣ୍ଡ କରିଦେଉଛି ଆଉ କିଛି ଆପଣଙ୍କର ଚେକ୍ ଚେକ୍ ବି ଥିବ ଭଲ ଲାଗିବ ଆପଣଙ୍କ ଉପରେ ଆପଣ ଦେଖିନେବେ ଯେଉଁଟା ଭଲ ଲାଗିବ ସେଇଟା ଆପଣ ଚୁଜ୍ କରିନେବେ ଆଉ ପ୍ୟାଣ୍ଟ ମଧ୍ୟ ପଚିଶରୁ ଆମର ଦୁଇ ହଜାର ଭିତରେ ରହିବ ଆପଣ ଦେଖିଦେବେ ଯେଉଁଟା ଭଲ ଲାଗିବ ଆପଣ ଓକେ ମାନେ କହିବେ ଆଉ ଆପଣଙ୍କର ନମ୍ବରଟା ଟିକିଏ କହିଦିଅନ୍ତୁ ମୁଁ ସେଇ ଅନୁସାରେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଛାଡ଼ିଦେବି ନମ୍ବରଟା କହିଥାନ୍ତୁ ହଁ କୁହନ୍ତୁ

ସିକ୍ସ ଥ୍ରୀ ସେଭେନ୍ ଥ୍ରୀ ସେଭେନ୍ ଟୁ ଥ୍ରୀ ସେଭେନ୍ ଟୁ ଫାଇଭ୍ ଆଚ୍ଛା ଠିକ୍ ଅଛି ଏଇ ନମ୍ବରରେ ମୁଁ ଆପଣଙ୍କୁ ହ୍ୱାଟ୍ସଆପ୍ରେ ହଁ କୁହନ୍ତୁ ହଁ ହଁ ମୁଁ ଆପଣଙ୍କୁ ଏଇ ଗୋଟେ ପାଞ୍ଚ ମିନିଟ୍ରେ ନମ୍ବରଟା ସେଭ୍ କରିକି ଏଇ ନମ୍ବରରେ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଛାଡ଼ି ଦେଉଛି ଆପଣ ଦେଖିଦିଅନ୍ତୁ ଆଉ ଆପଣଙ୍କୁ ଯେଉଁଟା ଭଲ ଲାଗିବ ଆପଣ ଆସିବା ଆଗରୁ ଥରେ କଲ୍ ବି କରିଦେବେ ଆଉ ଆମ ଦୋକାନ ଖୋଲା ରହିବ ପାଞ୍ଚଟାରୁ ଦଶଟା ଯାଏଁ ରାତି ଦଶଟା ଏବଂ କାଲି ବି ଯଦି ଆପଣ ଆସିବା ପାଇଁ ଚାହୁଁଛନ୍ତି ବୋଲି କହିଲେ ଆମର ଦୋକାନ ସାଢ଼େ ନଅଟାରୁ ସନ୍ଧ୍ୟା ପାଞ୍ଚଟା ଭିତରେ ଲୋକ ଆଭେଲେବୁଲ୍ ଥିବେ ଆପଣଙ୍କୁ ଯେଉଁଟା ଚୁଜ୍ ଥିବ ଆପଣ ପେମେଣ୍ଟ କରିକି ଆପଣ ନେଇଯିବେ ଆପଣଙ୍କ ଯେଉଁ ପ୍ୟାଣ୍ଟ ସାର୍ଟ୍ ଚୁଜ୍ କରିଥିବେ ସେଇଟା ଅଲଗା ରଖାହେଇଥିବ ଆପଣ ଆସିକି ଯେତେବେଳେ ମଧ୍ୟ ନେଇପାରିବେ ଠିକ୍ ଅଛି ଓକେ ମୁଁ ଆପଣଙ୍କୁ ହ୍ୱାଟ୍ସଆପ୍ରେ ଛାଡ଼ିଦେଉଛି